ମୋ ଯାତ୍ରାକୁ ସମାନ ଭଦ୍ର ମୋ ବେଷ୍ଟଫ୍ରେଣ୍ଡ ସହିତ ଯିବାକୁ ଚାହୁଁଛି କାହିଁକିନା ସେ ବହୁତ ଭଲପିଲା କେଉଁ ଜାଗାରେ ଗଲେ ମୋତେ ସେଫ୍ଲି ଡ୍ରାଇଭ୍ କରି ନେଇଯାଉଛି ଆଉ ଆମେ ଦୁଇଜଣ ଯାକ କେଉଁଠି ବି ଗଲେ କେଉଁ ପୂଜାକୁ ଗଲେ କି କେଉଁ ଯାତ୍ରାକୁ ଗଲେ କେଉଁଠି ବି ଗଲେ ବହୁତ ମଜା କରୁଛୁ ସେଥିପାଇଁ ତା' ସହିତ ମୋତେ ଯିବାକୁ ଇଚ୍ଛା ହେଉଛି ଆଉ ସେ କିଛି ଖାଉନାହିଁ ମଦ ଡ୍ରିଙ୍କ ଫ୍ରିଙ୍କ ସିଗାରେଟ୍ କିଛି ବି କରୁନାହିଁ ଆଉ ପିଲା ବହୁତ ଭଲ ତାଙ୍କ ପରିବାର ବି ଭଲ ସେଥିପାଇଁ ମୋତେ ଯାତ୍ରାକୁ ତା' ସହିତ ଯିବାକୁ ଇଚ୍ଛା ହେଉଛି ଆଉ ସେ ଭଲ ପିଲାଟା ଆଉ ତା' ସହିତ ମୁଁ ସବୁବେଳେ ବୁଲୁଛି ଆଉ ଯାତ୍ରା ବି ଗଲେ କେଉଁଠି ବି ଗଲେ ମୁଁ ତାକୁ ଏକା ନେଇକି ଯାଉଛି ମୋତେ ତା' ସହିତ ବୁଲିବାକୁ ଭଲ ଲାଗୁଛି ସେଇଥିପାଇଁ ତାକୁ ନେଇ ଯାଉଛି